ହ୍ୟାଲୋ ମୁଇଁ ବରଗଡ଼ରୁ କହୁଛେ ଆମର୍ ଏଇ ତୁରା ଗାଁରେ ବରଗଡ଼ ତୁରା ଗାଁରେ ଚାରିଟା ଫ୍ୟାକ୍ଟ୍ରି ଅଛି ଆମେ ଚାରି ଫ୍ୟାକ୍ଟ୍ରିରେ କଳତନ୍ତମାନେ ବସି ଥେଲା ସ୍ପିନିଙ୍ଗ୍ ମିଲ୍ ସୂତା ମିଲ୍ ଆରୁ ରାମନଗର୍ ଆରୁ ବସ୍ତ୍ରାଲୟ କିନ୍ତୁ ସରକାର୍ ସମସ୍ତଙ୍କରୁ ଚଲଉଥିଲେ କିଛି ଅଶୀରୁ ଅଠାଅଶୀ ଭିତରେ ସବୁ ବନ୍ଦ ହୋଇଗଲା ବନ୍ଦ ହୋଇଗଲା ସେନ ସରକାର୍ ଦୃଷ୍ଟି ନାଇଁ ଦେଲେ କିନ୍ତୁ ଆମେ ଯେତ୍କି ଲୋକ ଥିଲୁ ସମସ୍ତେ ଖଟି ଖିଆ ଲୋକ ଥିଲୁ ଆମେ ଯେତକି କାମ୍ କରୁଥୁନୁ ଆମକୁ ଗୁଟେ ଅଧା ତା'ର ଅଧା ତିରୁ ଅଧା ଚାର୍ ଭାଗରେ ଭାଗେ ଆମେ ପରିଶ୍ରମ କରିକିରି ପଇସା ଆନୁଥିଲୁ ତିନି ଭାଗ ସରକାର୍ ନଉଥିଲା କିନ୍ତୁ ଆମକୁ କୌଣସି ବେନିଫିଟ୍ ଏପର୍ଯ୍ୟନ୍ତ ନାଇଁ ମିଲି ଆମେ ଯେତ୍କି ଲୋକ ସେତ୍କିରେ ଅଛୁ କୁଲି ମଜ୍ଦୁରୀ କରିକିରି ଖାଉଛୁଁ ଆର୍ ଆମକୁ କୌଣସି ଦିନ୍ ବି ସରକାର୍ ସାହାଯ୍ୟ ନାଇଁ କର୍ବା ଆମେ କେନ୍ ହିସାବେ ଜୀବନ୍ଟା ଯାପାନ୍ କରମୁଁ କିବା ପରିବାର୍ ପରି ପୋଷଣ କର୍ମୁଁ ଏଟା ଟିକେ ସରକାର୍ ଟିକେ ଧ୍ୟାନ୍ ଦେବାର୍ କଥା ଆଉ ଇ ପ୍ରତି ସବୁବେଲେ ତା'ର୍ ମାନେ ଆମେ ଗୁହାରି କରି କରି କରି କରି ଆଜି ବୁଢ଼ା ହୋଇଗଲୁନୁ